ଦୈନନ୍ଦିନ ଜୀବନରେ ଆମେ କଥାବାର୍ତ୍ତା ହେବାବେଳେ ଓଡ଼ିଆ ଭାଷା ବିଷୟରେ କଥା ହୋଇଥାଉ ଆମର ପୁରୁଣା ପୋଥି ସାହିତ୍ୟ ରାମାୟଣ ମହାଭାରତ ଇତ୍ୟାଦି ପୁସ୍ତକମାନ ରହିଛି ଗାଁ କନିଆ ଶିଙ୍ଗାଣି ନାକି ଏହାର ଅର୍ଥ ଗାଁରେ ସେହି ଗାଁ ଲୋକଟି ପାଇଁ ସମ୍ମାନ ନ ଥାଏ କଣ୍ଟାବାଡ଼ରେ ଲୁଗା ଛାଟିବା ଏହାର ଅର୍ଥ ହେଉଛି ଉପରେ ପଡ଼ି ଗଣ୍ଡଗୋଳ କରିବା